ଆମ ଜିଲ୍ଲା କେନ୍ଦ୍ରାପଡ଼ା ଜିଲ୍ଲା ଆମ କେନ୍ଦ୍ରାପଡ଼ା ଜିଲ୍ଲାରେ ବଳଦେବୀ ଜିଉ ମନ୍ଦିର ଆମର ପ୍ରସିଦ୍ଧ ମନ୍ଦିର ଶ୍ରୀଗୁଣ୍ଡିଚା ପୂଜାବିଧି ହୁଏ ଚନ୍ଦନ ଯାତ୍ରା ବହୁତ ବହୁତ ରକମର ସବୁ ବିଭିନ୍ନ ପୂଜା ପର୍ବ ପଣା ସଂକ୍ରାନ୍ତି ମକର ସଂକ୍ରାନ୍ତି ବିଭିନ୍ନ ରକମରେ ସେ ପୂଜା ହୁଏ କିନ୍ତୁ ଶ୍ରୀ ଗୁଣ୍ଡିଚାରେ ବହୁତ ଭିଡ଼ ହୁଏ ରଥ ଟଣା ହୁଏ ମେଘ ଝିପ୍ ଝିପ୍ ମେଘ ଗାଳୁଥିବ ତାଧିଅରେ ଓଦା ହେଇକିରି ବି ଆମେମାନେ ରଥ ଟାଣିଛୁ ଛୋଟବେଳେ ରଥ ଉପରେ ଚଢ଼ିକିରି ବି ନଡ଼ିଆ ବାଡ଼େଇଛୁ ଆଉ ଖୁବ୍ ଆନନ୍ଦଦାୟକ ବହୁତ ଭିଡ଼ ହୁଏ ଭଲ ଲାଗେ ଖୁସି ଲାଗେ ପ୍ରତ୍ୟକ୍ଷ ଦେବତା ଡାକିଲେ ଜବାବ ଦିଅନ୍ତି ସତ କଥା ମାଆ ଡାକିଲେ ଜବାବ ଦିଅନ୍ତି ଯେତେ କଷ୍ଟ ପଡ଼ୁ ଆଗେ ତ ଗାଡ଼ି ଘୋଡ଼ା ନଥିଲା ଚାଲି ଚାଲିକା ଆମେ ଯାଇଛୁ ବଳଦଜିଉ ମନ୍ଦିର ସେତେବେଳେ ମନରେ ଟିକେ କଷ୍ଟ ଲାଗେ ନା କି ସେ ଗୋଡ଼କୁ ବି ଟିକେ ଦରଜ ଲାଗେନା ଖୁବ୍ ଖୁସି ମନରେ ଯାଇଁ କେମିତି ଠାକୁରଙ୍କ ଦର୍ଶନ କରିବୁ ରଥ ଟାଣିବୁ ଆଗେ ଭିଡ଼ ଭିତରେ ପଶିକିରି କେମିତି ଦୌଡ଼ି ଧରିବୁ ସିଏ ନିଶା ଭାରି ନିଶା ଥାଏ ଆଉ ଏବେ ତ ବଳ ଗଲା ଆଉ ସେ ମନ ବଳ ନାହିଁ ଯାହାର ଗାଡ଼ି ଆସିଲା ଥାଉ ଅଛି ସେ ତା ସେମାନଙ୍କୁ ନେହୁରା ନିମନ୍ତ କରି ଗାଡ଼ିରେ ଟିକେ ବସିକି ଯାଇକି ବାବାଙ୍କ ଦର୍ଶନ କରିବୁ ମନରେ ବଡ଼ ଇଏ ଏମିତି ବାଇଶି ପାହାଚ ସ୍ୱୟଂ